ଆମେ ବଗିଚା

ବଗିଚା ଥି ଅନେକ୍ କିସିମ୍ର ଫୁଲ୍ ଗଛ୍ମାନେ ଆମେ ଲଗାଲୁଁ ବଗିଚାଥି ଭିତ୍ରେ ସେନ ପନିପରିବା ଭି ଦେଲୁଁ ଯେନ୍ତା ଦେଖ୍ବାକେ ବଗିଚା ବି ବଢ଼ିଆ ଦିଶ୍ବା ଆଉ ସେନ ବି ଆମେ ଆରାମ୍ସେ ଖାଏବାର୍ ସମାନ୍ ବି ପାଇପାର୍ମୁ ଯେନ୍ତା ଆମର୍ ଶାଗ ଗୁଟେ ହେଲା ମିର୍ଚା ଗଛ୍ ଗୁଟେ ହେଲା ମଝି ମଝି ଶାଗ ଦେଇକରି ତା'ର୍ ସାଇଡ଼୍ ସାଇଡ଼୍ ଆଡ଼୍କେ ମିର୍ଚା ଗଛ୍ମାନେ ବଗିଚାଥି ଦେଲୁଁ ତା'ର୍ପରେ ଫୁଲ୍ ଗଛ୍ମାନେ ବି ତା'ର୍ ସାଇଡ଼୍ ସାଇଡ଼୍ ଥି ବି ଦେଲୁଁ ବଗିଚା ବନାବାର୍'କେ ହେଲେ ଆମେ ନୂଆ ବହ ହେଇକିରି ଆସିଥିଲି ସେତ୍କି ବେଲି ମୁଇଁ ନିଜେ କରି ଗୁଟେ ବଗିଚା ମୁଇଁ ରେଡ଼ି କରିଥିଲି ଆର୍ ସେ ବଗିଚାରେ ଇ'ସବୁ ପଦାର୍ଥ ମୁଇଁ ଜଗେଇଥିଲି ଆର୍ ସେ ବଗିଚା ଇହାଦେ ମୋର୍ ଛୁଆମାନେ ବି ସେଟା ବଢ଼ିଆ ସେ ଯତ୍ନ ନେଉଛନ୍ ଆରୁ ସେ ବଗିଚାନୁ ବି ଆମେ ଫୁଲ ଫଳ ଆରାମ୍ସେ ଆମେ ନେଇପାରୁଛୁଁ ଫୁଲ ଆମେ ପୂଜାଥି ଲଗଉଛୁଁ ଆଉ ଯେନେ ପନିପରିବା ଲଗେଇଛୁଁ ସେଟା ବି ଆରାମ୍ ସେ ଆମେ ଘରେ ଖାଉଛୁଁ ନିଜର୍ ନିଜର୍ ବାଡ଼ି ବଗିଚାର୍ ଫଲ୍ମୁଲ୍ ଶାଗ ପନିପରିବା ଖାଇବାର୍ ବହୁତ୍ ମିଠା ଲାଗ୍ସି ଯେନ୍ଟା ଆମେ ନିଜେ କରିଛୁଁ ସେଟା ଖାଇ ନିଜେ କରିକିରି ଖାଏଲା ବେଲ୍କେ ଅଲ୍ଗା ଟେଷ୍ଟ୍ଟେ ବାହାର୍ସି ଆର୍ ସେଥି ଆମେ ନିଜେ ବେଶୀ ସାର୍ ଦେଇନି କି ବେଶୀ କିଛି ନାଇଦେଇ ଆମେ ସାର ଖତ ଦେଇକରି ସେଟା ଟିକେ କରସୁଁ ସେଟା ଆମେ ଖାଏଲେ ଆମର୍ ଦେହେକେ ବହୁତ୍ ବଢ଼ିଆ ହେସି ଆର୍ ଆମେ ସେଥିର୍ଲାଗି ଆମେ ଘରେ ନିଜେ ଯେ ବଗିଚା ବନାବାର୍ ଜରୁରୀ ଆଏ ଇଟା ଆର୍ ବଗିଚା ଥିଲେ ବଢ଼ିଆ କଥା